ମହାକାଶୀୟ ବସ୍ତୁର ଅର୍ଥ ହଉଛି ଆମେ ଯେଉଁ ଚାରିପାଖେ ରହିଥାଉଛୁ ବାସ୍ତୁଶାସ୍ତ୍ର ବାସ୍ତୁଶାସ୍ତ୍ର ଅର୍ଥ ହେଲା ଯେଉଁ ଆମେ ଗୋଟେ ଜିନିଷ କେଉଁ ଦିଗରେ କେଉଁ ଜିନିଷ କରାଯାଏ ଦକ୍ଷିଣ ଦିଗରେ କଣ ଥିଲେ କଣ ହବ ପୂର୍ବ ଦିଗରେ କ'ଣ ଥିଲେ କଣ ଘର କେଉଁ ଦିଗରେ କଲେ ଶୁଭ ସେଇ ଜିନିଷ ଗୁଡ଼ିକ ଦେଖାଯାଏ ସେଇଟା ସମାନ ଦିଗ ଅନୁସାରେ ଦିଗ ନିର୍ଣ୍ଣୟ କରି କରାଯାଏ କାରଣ ସେ କରିବା ଦ୍ୱାରା ଘରର ସବୁ ପ୍ରବ୍ଲେମ୍ ଦୂର ହେଇଥାଏ ଯଦି ବାସ୍ତୁଶାସ୍ତ୍ର ନ ମାନିଲ ଘରେ ବହୁତ ପ୍ରୋବ୍ଲେମ ହେଇଥାଏ ସେଇଥିପାଇଁ ନାଇଁକି ବହୁତ ବ୍ରହ୍ମାଣ୍ଡରେ ଲୋକମାନେ ବାସ୍ତୁଶାସ୍ତ୍ର ଅନୁସାରେ ପୂଜାପାତି କରି ସବୁ ନିୟମ ଗୁଡ଼ି ପାଳନ କରେ କରିଥାନ୍ତି ଯେଉଁ ଯେଉଁ ଦିଗରେ ଯେଉଁଟା ରହିବା ଦରକାର ସେଇଟା ରହିଲା ଭଲ ଆଉ ସେଇଟା ନହଲେ ବହୁତ ଗୁଡ଼ିଏ ସମସ୍ୟା ଦେଖାଯାଇଥାଏ ସେଇଥିପାଇଁ ତ ଲୋକ କଣ ଶୁଭ କାର୍ଯ୍ୟ କରିବା କରିବାକୁ ହେଲେ ପ୍ରଥମେ ବାସ୍ତୁଶାସ୍ତ୍ର ଦେଖନ୍ତି ପୂଜା ପାଠ କରିଥାନ୍ତି କେଉଁ ଦିନରେ କଣ କଲେ କେଉଁ ଜାଗାରେ କଣ ଅଛି କେଉଁ ଜାଗାରେ କଣ ଶୁଭ କାମ କଲେ ଶୁଭ ହେଇଥାଏ ସେଇଗୁଡ଼ିକ ନିୟମ ମାନି ଚଳିଲେ ସବୁ ଭଲ ରହିଥାନ୍ତି ଏହାଦ୍ୱାରା ପରିବେଶ ସବୁ ଭଲ ବୋଲେ ଭଲ ଇଏ ରହିଥାନ୍ତି ଆଉ ସେଥିପାଇଁ ବସ୍ତୁ ଘଟଣା ଗୁଡ଼ିକ ସେଇଥିପାଇଁ ଆଉ ବସ୍ତୁ ସେଥିପାଇଁ ସମସ୍ତେ ଏଗୁଡ଼କୁ ମାନିଥାନ୍ତି